ନୟାଗଡ଼ ଜିଲ୍ଲାରେ ଜଳବାୟୁ ଏଠାରେ ଭଲ ଅଛି କୂଅ ପୋଖରୀ ଗାଡ଼ିଆ ଅଛି ଏବଂ କିଛି କିଛି ଲୋକମାନଙ୍କର ମଧ୍ୟ ବୋରୱେଲର ଅଛି ସେ ବୋରୱେଲରୁ ପାଣି ଇଉଜ୍ କରନ୍ତି ଆମର ଏଠାରେ ନୟାଗଡ଼ ଜିଲ୍ଲାରେ ଜଙ୍ଗଲ ଅଛି ଗ୍ରୀଷ୍ମ ଋତୁରେ ଜଙ୍ଗଲରେ ଅତ୍ୟଧିକ ଗରମ ହେବାରୁ ତାପମାତ୍ରା ମିନିମମ୍ ପଇଁଚାଳିଶି ଡିଗ୍ରୀରୁ ପଚାଶ ଡିଗ୍ରୀ ପର୍ଯ୍ୟନ୍ତ ଗରମ ହୁଏ ଏଠାରେ କିଛି କିଛି ଲୋକ ମଧ୍ୟ ଅଛନ୍ତି ଜଙ୍ଗଲରେ ନିଆଁ ବି ଲଗାଇ ଦିଅନ୍ତି ନିଆଁ ଲଗାଇ ଦେବା ପରେ ଆମର ଜଙ୍ଗଲରେ ଥିବା ପଶୁ ପକ୍ଷୀ ଜୀବ ଜନ୍ତୁ ସେମାନେ ପ୍ରାଣ ବି ହରାଇ ଦିଅନ୍ତି ଆମର ଅମ୍ଳଜାନ ବି ଅଭାବ ହୁଏ ଅମ୍ଳଜାନ ଅଭାବ ହେଲେ ଆମେ ମାନେ ସମସ୍ତେ ହଇରାଣ ହେଉ ଏବଂ ଗରମଟା ଅତ୍ୟଧିକ ଭାବରେ ଆମୁକୁ ଅସହ୍ୟ କରିଦିଏ ଆମ୍ଭେମାନେ ପରିବେଶରେ ବି ଚଳିବାକୁ କଷ୍ଟ ଲାଗେ ଘରେ ରହିପାରି ହେଉନି ବାହାରେ ମଧ୍ୟ ରହି ହୁଏନି ଏହିସବୁ ମାତ୍ରାରେ ଆମେ ନୟାଗଡ଼ ଜିଲ୍ଲାରେ ବହୁତ ହଇରାଣରେ ଚଳୁଛୁ